ରାଜୁଡ଼ା ଅମଳରେ ସାଧାରଣତଃ ପ୍ରାଇମେରୀ ପ୍ରାଥମିକ ଶିକ୍ଷା ଏହି ଗୁଡ଼ିକ କେବଳ ରହିଥିଲା ହାଇସ୍କୁଲ ବୋଲି କେବଳ ଢେଙ୍କାନାଳ ଗୋଟିଏ ବି ବି ହାଇସ୍କୁଲ ଗୋଟିଏ ଥିଲା ତା ପରେ ଯେତେବେଳେ ସ୍ୱାଧୀନତା ହେଲା ବିଶ୍ୱବିଦ୍ୟାଳୟ ତ ଓଡିଶାରେ ନାହିଁ ଉଲ ଗୋଟିଏ ଏବଂ ବିଦ୍ୟାଳୟ ପ୍ରତି ଗାଁରେ ସୃଷ୍ଟି ହେଲା ଏବଂ ଏ ଯେଉଁ ଉଚ୍ଚ ବିଦ୍ୟାଳୟ ଏ ଗୁଡ଼ିକ ମଧ୍ୟ ସୃଷ୍ଟି ହେଲା ଧନ୍ଦାମୂଳକ ଶିକ୍ଷାକେନ୍ଦ୍ର ଓଡିଶା ରେ ନାମ ଢେଙ୍କାନାଳର କେତେଟା ଜାଗାରେ ସୃଷ୍ଟି ହୋଇପାରିଲା କିନ୍ତୁ ସେଠି ଯେତିକି ସେମା ଆମର ଆବଶ୍ୟକତା ତାହା ସମ୍ପୂର୍ଣ୍ଣ ରୂପେ ଆମର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ ଅବଶ୍ୟ ଯେତିକି ପିଲା ବାହରୁଛନ୍ତି ସେମାନେ ବିଦେଶକୁ ଯାଇ ରାଜ୍ୟର କୌଣସି ସ୍ଥାନକୁ ଯାଇ ସେମାନେ ଉନ୍ନତି କରୁଛନ୍ତି ଏବଂ ଯେଉଁଟାକି ପର୍ଯ୍ୟାପ୍ତ ପରିମାଣରେ ଆମ ପାଇଁ ସୁବିଧା ନାହିଁ